ହଁ ହଁ ହଁ ହଁ ଠିକ ଅଛି ଆମେ ହଁ ହଁ ଆମେ ଡେଲିଭରି କରିଦେବୁ ଆଉ ନେଇକିରି ଆଉ ହଁ ହଁ ଠିକ୍ ଅଛି ଆମେ କରିଦେବୁ ଆଜି କରିଦେବୁ ଡେଲିଭରି ନେଇକିରି ଠିକ୍ ଅଛି ଆମେ ଖୋଲୁଛୁ ଦଶଟାରୁ ଚାରିଟା ନାଇଁ ନାଇଁ ଆମେ ଡେଲିଭରି କରିଦେବୁ

ହଁ ହଁ ଆମେ ପିଲା ପଠେଇକି କରିଦେବୁ ହଉ ହଁ ହଁ ହଁ ହଁ ହଉ ହଉ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ଠିକ୍ ଅଛି